ମୁଁ ଆମ ଘରେ ବିଭିନ୍ନ ପ୍ରକାର ଗଛ ଲଗେଇଛି ଲତା ଲଗେଇଛି ମୋତେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇବାକୁ ଭଲଲାଗେ ଫଳ ଗଛ ଲଗେଇବାକୁ ଭଲ ଲାଗେ ମଧ୍ୟ ମୁଁ ଫୁଲଗଛ ଭିତରେ ଆମର ଗ୍ଲାସ୍ କନିଅର ଟଗର

ଆଉ ତାଙ୍କର ଠିକ୍ ଟାଇମ୍ ରେ ଯତ୍ନ ମଧ୍ୟ ନେଇଛି ଆଉ ଲତା ଭିତରେ କହିବାକୁ ଗଲେ ମୁଁ ପରିବା ଗଛର କିଛି ଲତା ଲଗେଇଛି ମଧ୍ୟ ଯେମିତିକି କଖାରୁ ଗଛ ହେଉ ପୋଇ ଗଛ ହେଉ ଆଉ ଆଉ ସେ ଶିମ୍ବ ଗଛ ହେଉ ଏଇ ସବୁ ଲତା ଲଗେଇଛି ଯାହା ଆମେ ଜୈବିକ ଉପାୟରେ ସାର ମଧ୍ୟ ଦେଇ ସେ ସବୁ ଅମଳ କରି ଆମେ ଖାଦ୍ୟ ନେଇଥାଉ ଖାଦ୍ୟ ଭାବରେ ଗ୍ରହଣ କରିଥାଉ ସେ ସବୁ ଆଉ ସେଇସବୁ ସେଇ ଲତାମାନଙ୍କରେ ଜୈବିକ ସାର ହିଁ ୟୁଜ୍ କରିଥାଉ କୌଣସି ପ୍ରକାର ରାସାୟନିକ ସାର ୟୁଜ୍ କରାହେଇନଥାଏ ଠିକ୍ ଟାଇମ୍ ରେ ମୁଁ ସେଇମାନଙ୍କର ଯତ୍ନ ନିଏ ଜୈବିକ ସାର ଟାଇମ୍ ଟୁ ଟାଇମ୍ ଦିଏ ପାଣି ମଧ୍ୟ ଦେଇଥାଏ ଆଉ ଏଇ ସବୁ କାର୍ଯ୍ୟ କରିବାକୁ ମୋତେ ବହୁତ ଭଲଲାଗେ ଆଉ ବିଭିନ୍ନ ପ୍ରକାର ଫଳ ଗଛ ମଧ୍ୟ ମୁଁ ଲଗେଇଛି ଯେମିତିକା ଆମ୍ବ ଗଛ ପଣସ ଗଛ ସପୁରୀ ଗଛ ଆହୁରି ମଧ୍ୟ ବିଭିନ୍ନ ପ୍ରକାର ବଡ଼ ବଡ଼ ଗଛ ହଉ ଯେମିତି ତେନ୍ତୁଳି ଗଛ ହେଉ ପଟାସ୍ ଗଛ ହେଉ ଆକାଶି ଗଛ ହଉ ଏଇ ସବୁ ଗଛ ମଧ୍ୟ ମୁଁ ଲଗେଇଛି ବର୍ଷକୁ ଥରେ ଆମର ସରକାର ମଧ୍ୟ ଏଇ ସବୁ ଗଛ ପ୍ରଦାନ କରିଥାନ୍ତି କି ବୃକ୍ଷ ରୋପଣ କରିବା ଆବଶ୍ୟକ ସେଥିପାଇଁ ଏଇ ସବୁ ଗଛ ମଧ୍ୟ ଆମର ଲଗା ହେଇଛି ଆଉ ମୁଁ ବି ମଧ୍ୟ ବହୁତ ଗଛ ଲଗେଇଛି